ମୋର ପ୍ରିୟ ଓଡ଼ିଆ ପ୍ରବାଦ ହେଉଛି କଷ୍ଟ କଲେ କୃଷ୍ଣ ମିଳେ ଯାହାକି ନିଜ ପରିଶ୍ରମ ଉପରେ ହିଁ ଆମର ଫଳ ନିର୍ଭର କରିଥାଏ ଆମେ ଯେତିକି ପରିଶ୍ରମ କରିବା ଆମକୁ ସେ ଅନୁସାରେ ଫଳ ମିଳିଥାଏ ଆଉ ଗୋଟିଏ ହେଉଛି ଅରକ୍ଷିତ କୁ ଦଇବ ସାହା ଯାହାକି ଭଗବାନ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି ଯିଏ ବିପଦରେ ଥାନ୍ତି ତାଙ୍କୁ ଭଗବାନ ସବୁବେଳେ ସାହାଯ୍ୟ କରିଥାନ୍ତି ଆଉ ଗୋଟିଏ ରୂଢ଼ି ହେଉଛି ନଈ ନ ଦେଖୁଣୁ ନଙ୍ଗଳା ହେବା ଯାହାକି ବିପଦ ନ ଆସୁଣୁ ଆଗତୁରିଆ ଛାନିଆ ହୋଇଯିବା ଆଉ ଗୋଟିଏ ହେଉଛି ଆପଣା ସୁନା ତ ଭେଣ୍ଡି ଯାହାକି ନିଜଲୋକ ଅଯୋଗ୍ୟ ହେବା ବା ନିଜଲୋକ କିଛି କରିପାରୁନଥିବେ ଆଉ ଗୋଟିଏ ହେଉଛି ଚାଲି ନଜାଣି ବାଟର ଦୋଷ ଯାହାକି ଆମେ ଗୋଟିଏ କାମ ଟାକୁ ଠିକ୍ ସେ କରିପାରୁନଥିବା କିନ୍ତୁ ଆମେ ସେ ଭୁଲଟା ସେ କାମ ଉପରେ ହିଁ ଦେଇଦେବା ଆଉ ଗୋଟିଏ ହେଉଛି ଚାଲୁଣି କହୁଛି ଛୁଞ୍ଚିକୁ ଯେଉଁଟା କି ନିଜର କେତେ ଭୁଲ ଅଛି ଆମେ ତାହା ନ ଦେଖି ଅନ୍ୟର ଦୋଷ ଦେଖି ବା ଅନ୍ୟର ଦୋଷ କାଢ଼ିବା